ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ତୀର୍ଥସ୍ଥଳୀ ଥିବାରୁ ବା ପର୍ଯ୍ୟଟନ କରିବାକୁ ବହୁତ କିଛି ଜାଗା ଥିବାରୁ ବାହାରୁ ବହୁତଗୁଡ଼ିଏ ପର୍ଯ୍ୟଟକ ଆମ ଅଞ୍ଚଳକୁ ଆସିଥାନ୍ତି ସେମାନେ ଆମ ଅଞ୍ଚଳକୁ ଆସି ତାଙ୍କ ସହିତ କଥାବାର୍ତ୍ତା କରିଥାନ୍ତି ଏବଂ ସେମାନେ ଆମକୁ ସେ ବିଷୟରେ ଯେଉଁ ପର୍ଯ୍ୟଟନସ୍ଥଳୀ ସେ ବିଷୟରେ ଖୁବ୍ ପଚାରିଥାନ୍ତି ଏବଂ ସେ ବିଷୟରେ ସେମାନେ ଜ୍ଞାନ ଆହରଣ କରିଥାଇ କରିଥାନ୍ତି ସେମିତି ତାଙ୍କ ସହିତ କଥା ହେବା ଦ୍ୱାରା ଆମ ମଧ୍ୟରେ ଆମମାନଙ୍କ ମଧ୍ୟରେ ଏକ ନୂତନ ଚିନ୍ତାଧାରାବାର ଆହ୍ୱାନ ଆସିଥାଏ ଯେମିତି ବାହାରୁ ଆସିଥିବା ପର୍ଯ୍ୟଟକମାନଙ୍କ ଭାଷା ଅଲଗା ହୋଇଥାଏ ଏବଂ ଆମ ଅଞ୍ଚଳର ଭାଷା ଅଲଗା ହୋଇଥାଏ ଯେମିତି ବାହାରୁ ଯଦି ଜଣେ ପର୍ଯ୍ୟଟକ ବା ଆମ ରାଜ୍ୟ ବାହାରୁ ଯିଏ ଆସିବ ସେ ନିଶ୍ଚନ୍ତରୂପେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରିବ ତେଣୁ ଆମେ ସେ ଆମ ଅଞ୍ଚଳରେ ହିନ୍ଦୀ ଭାଷା ନିହାତି ଜାଣିିବା ଦରକାର ହିନ୍ଦୀ ଭାଷା ପ୍ରାୟତଃ ଆମ ଓଡ଼ିଆ ଭାଷା ସହିତ ମିଶିଥିବାରୁ ସେଥିରେ ଆମକୁ ବେଶୀ ପରିଶ୍ରମ କରିବାକୁ ପଡ଼େନା ଏବଂ ଆମେ ସେ ହିନ୍ଦୀ ଭାଷାକୁ ବୁଝିି ମଧ୍ୟ ପାରିଥାଉ କିନ୍ତୁ ଯଦି ବିଦେଶରୁ ପର୍ଯ୍ୟଟକ ଆସିବେ ତ ସେମାନେ ଆମ ଦେଶର ଭାଷା କିମ୍ବା ଆମ ରାଜ୍ୟର ଭାଷା ବୁଝିନଥାନ୍ତି ସେମାନେ ତାଙ୍କ ଇଂରାଜୀରେ କଥାବାର୍ତ୍ତା କରିଥାନ୍ତି ଏହି କଥାଗୁଡ଼ିକ ବୁଝିବା ଆମକୁ ଟିକେ କଷ୍ଟକର ହୋଇଥାଏ ଏବଂ ଆମ ଆମ ପାଠ ବା ଅଧିକ ଶିକ୍ଷିତ ହୋଇଥିବାରୁ ବା ପାଠ ପଢ଼ିଥିବାରୁ ଆମେ ସେଗୁଡ଼ିକ କିଛି ମାତ୍ରାରେ ବୁଝିପାରିଥାଉ କିନ୍ତୁ ଆମେ ପ୍ରାୟ ସବୁ ଭାଷାକୁ ବୁଝିପାରି ନଥାଉଁ ସେମିତି ବହୁତଗୁଡ଼ିଏ ପର୍ଯ୍ୟଟକ ଆସନ୍ତି ସେମାନେ ଆମ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତି ସେଥି ମଧ୍ୟଧ୍ୟରୁ ଅଧିକାଂଶ ବାହାର ପର୍ଯ୍ୟଟକମାନଙ୍କ ଭାଷା ବୁଝିନଥାନ୍ତି ଏବଂ ଆମେ ସେମାନଙ୍କ ସହିତ କଥାବାର୍ତ୍ତା କରିବା ଦ୍ୱାରା ଆମର ମଧ୍ୟ ଜ୍ଞାନ ବିସ୍ତାରଥାଏ ଆମେ ମଧ୍ୟ ସେମାନଙ୍କ ଭାଷା ଜାଣିପାରୁ ଏବଂ ବାହାର ଦୁନିଆ ସହିତ ପରିଚିତ ହୋଇପାରିଥାଉ ଏହାଦ୍ୱାରା ଆମେ କଥା ହେବାର ଆମ ଜ୍ଞାନ ଆହୁରି ବିସ୍ତୀର୍ଣ୍ଣ ହୋଇଥାଏ ଇଂରାଜୀ ଭାଷା ହିନ୍ଦୀ ଭାଷା ତାଙ୍କ ନିଜ ସବୁ ଭାଷାକୁ ଆମେ ମଧ୍ୟ କିଛି ମାତ୍ରାରେ ଆୟତ କରିପାରୁ